ଘରେ ବଗିଚା କରିବା ତ ଏତେ ସହଜ କାମ ନୁହେଁ କାରଣ ଏବେ ଦେଖିବାକୁ ଗଲେ କେହି ମଧ୍ୟ ଏମତି ଚାଷକୁ ପସନ୍ଦ ବି କରନ୍ତିନି ତାପରେ ଘରେ ବଗିଚା କରିବା ମୋତେ ଭଲ ଲାଗେ ତାପରେ ତାର ରକ୍ଷଣା ବେକ୍ଷଣ କରିବା ବି ମୋର ବଗିଚା କରିସାରିଲା ପରେ ତାର ପୋକ ଯାହାବି ହେବ ଫଳ ପାଇଁ କରିକି ଆମେ କେତେ ସାର ବି ଦେବା ଆଉ ବାଡ଼ି ଭିତରକୁ ପଶୁ ପକ୍ଷୀ ନ ପଶି ଆସିବା ପାଇଁ ତା ପାଇଁ ଆମେ ବାଡ଼ କରିବା ତାର ବାଡ଼ ଆଉ ପରିବା ଫଳିଲା ପରେ ଯାହା ଆମେ ବିକିବାକୁ ଗଲେ ଶସ୍ତା ଶସ୍ତା ତ ଦେଖିବାକୂ ଗଲେ ଆମର ନାହିଁ ପରିବା ଆଜିକା ଯୁଗରେ ମିଲବାକୁ ବହୁତ କଷ୍ଟ କିନ୍ତୁ ଅଛନ୍ତି କିଛି ଚାଷୀମାନେ ସେମାନେ ଏମିତି ବଡ଼ ବଡ଼ ଟାଉନକୁ ନେଇକି ପରିବା ଗଲାପରେ ବି ଲୋକମାନେ ସମସ୍ତେ ଭାବନ୍ତି ଚାଷୀ ଲୋକ ଏମିତି ଯୋଗାଇକି ପରିବା ମଧ୍ୟ ଶସ୍ତାରେ ନେଇ ଯାଆନ୍ତି କିନ୍ତୁ ପରିବା ଶସ୍ତା ନୁହଁ ଆଉ ଆମର ବଗିଚା କରିକି ତାର ସାର ଦେଇକି ତାକୁ ରକ୍ଷା କରିବା ହେଉଛି ଆମର ଦାୟିତ୍ୱ